ଆମର ଭାଷା ହେଉଛି ଓଡ଼ିଆ ଆମେ ସ୍କୁଲ କଲେଜରେ ଓଡ଼ିଆ ସାଂସ୍କୃତିକ ମଧ୍ୟ ରେ ଆଗ ପଢ଼ୁ ସବୁ ସ୍କୁଲ କଲେଜରେ ଓଡ଼ିଆ ହିଁ ଆମର ମାତୃଭାଷା ଏଇ ମାତୃଭାଷାକୁ ନେଇ ଆମେ ବହୁତ ଗର୍ବିତ ମୁଁ ମୋର ମାତୃଭାଷାକୁ ବହୁତ ଭଲ ପାଏ କିନ୍ତୁ ସମ୍ମାନ ଦିଏ କିନ୍ତୁ ମାତୃଭାଷାର ମୁଁ ବହୁତ ଭଲ ନମ୍ବର ବି ରଖେ କିନ୍ତୁ ଆଜି କାଲି ସ୍କୁଲରେ ସେ ମାତୃଭାଷା ଘରେ ସବୁ ପିଲାମାନେ ହିଁ ବହୁତ ନମ୍ବର ରଖୁଛନ୍ତି କିନ୍ତୁ ଏଇ ମାତୃଭାଷା କୁ ନେଇ ଆମର ବହୁତ କାର୍ଯ୍ୟକ୍ରମ ରହିଥାଏ ମାତୃଭାଷା ହିଁ ଆମର ଦେଶର ଭୂମିକା ଆମ ରାଜ୍ୟର ଗୌରବ ମାତୃଭାଷା ହିଁ ଆମର ବହୁତ ଗର୍ବ ଅନୁଭବ କରିଥାଉ